ଆମ ଭାରତ ହେଉଚି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏବଂ ଏହି ଭାରତରେ ଅନେକ ସଂଖ୍ୟାର ଲୋକବାକ ବାସ କରିଥାନ୍ତି ଏବଂ ଆମ ଏ ଭାରତରେ ସର୍ବମୋଟ ଅଠେଇଶିଟି ରାଜ୍ୟ ବିଦ୍ୟମାନ ଓ ତିରିଶିଟି ଜିଲ୍ଲା ସହିତ ସାତଟି କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଅଛି ଏଠାରେ ଅନେକ ଭାଷାର ଲୋକ ବାସ କରିଛନ୍ତି ଏବଂ ମିଳିମିଶି ନିଜର କାର୍ଯ୍ୟ ସମ୍ପଦାନ କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ଭେଦଭାବ ଦେଖାଯାଏ ନାହିଁ ଏଠାରେ ଅନେକ ସାଂସ୍କୃତିକ ଓ ପରମ୍ପରା ରହିଛି ଯେପରି ଭାରତ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି ଏବଂ କାଶ୍ମୀରରେ ବରଫ ପଡ଼ିବା ସାଙ୍ଗ କନ୍ୟାକୁମାରୀରେ ତାର ପ୍ରଭାବ ମଧ୍ୟ କିଛି ଦେଖା ଯାଇଥାଏ ଉତ୍ତରରେ କାଶ୍ମୀର ଠାରୁ ଦକ୍ଷିଣ ଓ କନ୍ୟାକୁମାରୀ ପୂର୍ବରୁ ଅରୁଣାଚଳ ପ୍ରଦେଶରୁ ପଶ୍ଚିମରେ ଗୁଜୁରାଟ ପର୍ଯ୍ୟନ୍ତ ବ୍ୟାପିଛି ଗୁଜୁରାଟରେ ଯେପରି ଟିକଏ ଅଲଗା ଭେଦଭାବ ମଧ୍ୟ ରହିନଥାଏ ଆମ ଭାରତ ହେଉଛି ଏକ ମହାନ ଦେଶ ଏହି ଦେଶରେ ସମସ୍ତେ ରହିଥାନ୍ତି ଏଠାରେ ଅନେକ ନଦୀ ଅଭୟାରଣ୍ୟ ଏବଂ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏଠାକାରର ଜଳବାୟୁ ସମସ୍ତ ଜିଲ୍ଲାର ଭିନ୍ନ ଭିନ୍ନ ଦେଖାଯାଏ ଏହା ଭାରତରେ ଅଠଟି ସ୍ଥାନୀୟ ନୃତ୍ୟ ରହିଛି ଯାହାକି ସେଗୁଡ଼ିକ ହେଲା ଭାରତନାଟ୍ୟମ୍ କୁଚିପୁଡ଼ି କଥକ କଥକକଲି ଓଡ଼ିଶାର ଓଡ଼ିଶୀ ମଣିପୁରରେ ମଣିପୁରୀ ମୋହିନୀ ନାଟ୍ୟମ୍ ଓ ଶାସ୍ତ୍ରୀୟ ସେତିକି ଅନେକ ଭାଷା ମଧ୍ୟ ରହିଛି ଯେମିତି ଓଡ଼ିଶାରେ ଓଡ଼ିଆ ତାମିଲରେ ତାମିଲନାଡ଼ୁ ତାମିଲରେ ତାମିଲନାଡ଼ୁ ଆନ୍ଧ୍ରରେ ଆନ୍ଧ୍ରପ୍ରଦେଶରେ ଆନ୍ଧ୍ର ଓ ତେଲେଙ୍ଗାନାରେ ତେଲୁଗୁ ପଞ୍ଜାବର ପଞ୍ଜାବୀ କର୍ଣ୍ଣାଟକର କନ୍ନଡ଼ ନାଗାଲ୍ୟାଣ୍ଡ ଓ ସିକକିମର ଇଂରାଜୀ ଆସାମର ଆସାମୀୟା ଓ ବାକିତକ ରାଜ୍ୟରୁ ରାଷ୍ଟ୍ରଭାଷା ହେଉଛି ହିନ୍ଦୀ ହିନ୍ଦୀ ଏକ ଏମିତି ଭାଷା ଯାହାକି ଅନେକ ଲୋକ ଏହାକୁ ବୁଝିପାରିଥାନ୍ତି ଲେଖି ପାରିଥାନ୍ତି ଏବଂ କହି ମଧ୍ୟ ପାରିଥାନ୍ତି ହିନ୍ଦୀ ଭାଷା ଅନେକ ରାଜ୍ୟରେ ମଧ୍ୟ ଏହା ପରିବ୍ୟାପ୍ତ ସେତିକି ଭାରତ ବଡ଼ ନଦୀ ହେଉଛି ଗଙ୍ଗା ଏଠାରେ ଅନେକ ନଦୀ ବହି ଯାଉଛି ପଞ୍ଜାବରେ ପାଞ୍ଚଟି ନଦୀ ରହିଛି ସେତିକି ଅଭୟାରଣ ମଧ୍ୟ ରହିଛି ଓଡ଼ିଶାର ସିମଲିପାଳ ଓ କେନ୍ଦ୍ରପଡ଼ାର ଭିତର କନିକା ଆସାମର ମାନସ ବୋଲି ଅନେକ କିଛି ଭାରତରେ ହିମାଳୟ ମଧ୍ୟ ରହିଛି ଭାରତର ଆଠଟି ରାଜ୍ୟରେ ସମୁଦ୍ର ରକ୍ତ ରହିଛି ଭାରତର ଭାରତ ମହାସାଗର ଦକ୍ଷିଣ ପୂର୍ବରୁ ବଙ୍ଗୋବସାଗର ଓ ଦକ୍ଷିଣ ପଶ୍ଚିମ ସାଗର ଆରବ ସାଗର ଘେରି ରହିଛି ଅନେକ ପ୍ରକାର ମଧ୍ୟ ଓ ଜଙ୍ଗଲ ମଧ୍ୟ ରହିଛି ଓଡ଼ିଶା ମଧ୍ୟ ଏହି ଭାରତରେ ଏକ ରାଜ୍ୟ ଯେଉଁଠାରେ ସୁନ୍ଦରବନ କଣିକା ଏବଂ ଶିମଳିପାଳ ମଧ୍ୟ ରହିଛି ଓଡ଼ିଶାର କର୍ଣ୍ଣାଟକ ପୁରୀ ଭୁବନେଶ୍ୱର ଓ ଧଉଳିଗଡ଼ର ଧଉଳି ପର୍ବତ ମଧ୍ୟ ଏଠାରେ ପରିବ୍ୟପ୍ତ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ଏକ ଏମିତି ଜାଗା ଯେଉଁଠାରେ କି କୌଣସି ଦେବତାକୁ ପୂଜା କରାଯାଏ ନାହିଁ ଏହି ଜାଗାକୁ ଚପଲ ମଧ୍ୟ ଭୂମି ଦେଖି ଯାଇଥାନ୍ତି ସୂର୍ଯ୍ୟ ମନ୍ଦିରରେ ଚକ ଆକାରରେ ଗୋଟି ଘଡ଼ି ପରି ଓ ଘଡ଼ିର ଆକାର ଦିଆଯାଇଥାଏ ଯାହାକି ସମୟକୁ ମଧ୍ୟ ବୁଝାଇଥାଏ ଓଡ଼ିଶା ମଧ୍ୟ ଆମ ଦେଶର ଏକ ଏମିତି ରାଜ୍ୟ ଯାହାକି ଏଠାରେ ଅନେକ ପ୍ରକାର ଚାଲିଚଳଣୀ ରହିଛି ଆମ ରାଜ୍ୟରେ ଅନେକ ଭାଷା ଥିଲେ ମଧ୍ୟ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେଇଥାନ୍ତି ଭାରତରେ ଦକ୍ଷିଣ ଭାରତ ଓ ଉତ୍ତର ଭାରତ କିଛି ପରିମାଣରେ ଅଲଗା କିନ୍ତୁ ଭାରତ ହେଉଛି ଏକ